ମାଛ ଧରିବା ବିଷୟରେ ଏମିତି କିଛି କଥା ଯାହା ଅନ୍ୟମାନେ ଜାଣିନଥିବେ କାହିଁକିନା ଆମେ ମାଛ ଧରିବା ସମୟରେ ଦଉଡ଼ି ମାନେ ପାଣି ଭିତରେ ବୁଡ଼ୁ ଆଉ ତାକୁ ଜାଲ ବସାଇକି ଯେଉଁ ଛୋଟ ଛୋଟ ଜାଲ ବସାଇକି ଆଉ ତା ଭିତରେ ଏଇ ଛୋଟ ଜାଲରେ ଛୋଟ ଛୋଟ ମାଛ ଗୁନ୍ଥିଥିଲେ ବଡ଼ ମଧ୍ୟ ମାଛ ତା ଦିହରେ ପଡ଼ିଯାଆନ୍ତି ଆଉ ଯାଇପାରନ୍ତି ନାହିଁ ଆଉ ମାଛ ଧରିବା ସମୟରେ ସାପ ମଧ୍ୟ ଜାଲରେ ପଡ଼ିଯାଆନ୍ତି ଯେଉଁଟାକି ନିଜର ଜୀବନ ପ୍ରତି ବିପଦ ଥାଏ ବଡ଼ ବଡ଼ କଇଁଚ ମଧ୍ୟ ଆସିକି ଫସିଯାନ୍ତି ଆଉ ତା ମାଛ ଧରିବା ସମୟରେ ବହୁତ ବିପଦ ମଧ୍ୟ ଥାଏ ଯେଉଁଟାକି ଆମକୁ ବହୁତ ହଇରାଣ ମାନେ ହେବାକୁ ପଡ଼େ ଆଉ କେବଳ ମାଛ ଧରିବାଟା ଭାବୁଥିବେ ଲୋକ ସହଜ କାମ ତାହା ନୁହେଁ ମାଛ ଧରିବାଟା ବି କଷ୍ଟ କାମ କାରଣ ଆମେ ମାଛ ଧରିବାକୁ ସମୟରେ ନିଜର ସତର୍କତା ଅବଲମ୍ବନ କରିଥାଉ ନ କଲେ ମାଛ ଧରିପାରିବା ନାହି କାରଣ ନିଜକୁ ଆଗ ଜାଲ ଟେକିକି ଦେଖିବାକୁ ପଡ଼େ ଆଉ ମାଛରେ ସାପ ଆସିଛି କି ମାଛ ଆସିଛି କି କଣ ତାପରେ ତାକୁ ପକାଇବାକୁ ପଡ଼େ କାରଣ ଯଦି ଆମେ ତାକୁ ନ ଦେଖିବା ଆଉ ଜ ନିଜ ଜୀବନ ପ୍ରତି ବହୁତ ମାନେ ଜୀବନର ଯିବାର ସମ୍ଭାବନା ବହୁତ ଥାଏ